ଆମ ଓଡ଼ିଶ୍ ଆମର ଓଡ଼ିଶାର ଜଳବାୟୁ ବହୁତ ଭଲ୍ ଅଟେ ଆର୍ ଟିକେ ଖରାଦିନେ ବେଶୀ ଖରା ହେଇସି ସବୁଥିଲା ସେଥିଲାଗି ଶୀତ ଦିନ ହଉଚେ ଗୋଟେ ଭଲ୍ ଯେନ୍ଥିଲାଗି କିି ଆମେ ବୁଲି ପାର୍ମା ସବୁ ଜାଗା ଆଉ ଦେଖିପାର୍ମା ହଁ ବର୍ଷା ଦିନେ ତ ବର୍ଷା ହେବା ବାତ୍ୟା ଝଡ଼ ଏଇସବୁ ଆମର ଓଡ଼ିଶାରେ ହେସି ଆମର ଓଡ଼ିଶାରେ ନଦୀ ଅଛେ ସମୁଦ୍ର ଅଛେ ତାପରେ ଆମର୍ ଓଡ଼ିଶାର ମୌସୁମୀ ବାୟୁ ଯେତେବେଲେ ଆଇସି ସେତେବେଲେ ଢେଉ ଆର୍ ସମୁଦ୍ର ଲହଡ଼ି ପୁରା ବହୁତ ବଡ଼ ବଡ଼ ଆଇସି ଆର୍ ବାତ୍ୟା ବି ହେବାର ସମ୍ଭାବନା ଥାଏସି ଯେନ୍ଥିଲାଗି କି ଲୋକମାନେ ବିପଦରେ ବିପଦରେ ପଡ଼ିପାର୍ବେେ ତାଙ୍କର ଅସୁବିଧା ହେଇପାରେ ସେଥିର୍ଲାଗି ଗ୍ରୀଷ୍ମ ଋତୁଟା ବି ଭଲ୍ ନାଇଁ ସେ ପର୍ଯ୍ୟଟକମାନେ ଯଦି ଗ୍ରୀଷ୍ମ ଋତୁରେ ଆସିବେ ବହୁତ ଖରା ହଉଥିବା ଏବଂ ଖରାରେ ତାକୁ ରହିବାର୍ ଲାଗି ଅସୁବିଧା ହେବା ସମୁଦ୍ର କୂଲରେ ବୁଲ୍ବାର୍ ଲାଗି ଭଲ୍ ଲାଗ୍ବା ଖରାଦିନେ ବାକି ତାପମାତ୍ରା ଏତେ ଅଧିକା ଆମର ଓଡ଼ିଶାରେ ଯେ ତାଙ୍କ ଲାଗି ଠିକ୍ ନୁହେଁ ସେ ଏତେ ଖରାରେ ବୁଲବାର୍ଟା ତ ଯଦି ସେମାନେ ଶୀତ ମାସେ ଆସୁଚନ୍ ନଭେମ୍ବର୍ରୁୁ ମାର୍ଚ୍ଚ ନଭେମ୍ବର୍ରୁୁ ମାର୍ଚ୍ଚ ମାସ ଭିତରେ ଆଉଛନ୍ ଇଟା ହେଉଛି ଗୋଟେ ଭଲ୍ ଟାଇମ୍ ଭଲ୍ ସମୟ ଯେତେବେ ଯେନ୍ନକି ସେମାନେ ସବୁ ଜାଗା ବୁଲି ପାର୍ବେ କିଛି ଅସୁବିଧା ନାଇଁ ହୁଏ ଖରା ବେଶୀ ନାଇ ହୁଏ କି ବର୍ଷା ବନ୍ୟା ବାତ୍ୟା ବି ର ବି କିଛି ହେନ୍ତା ନାଇଁଥିବା ତାହାକୁ ଭଲ୍ସେ ବୁଲି ଖେଲିକିରି ଆରାମ୍ସେ ଯାଇପାର୍ବେେ ଆମର ଓଡ଼ିଶାରେ ମୁଖ୍ୟତଃ ମାର୍ଚ୍ଚ ନଭେମ୍ବର୍ରୁ ମାର୍ଚ୍ଚ ମାସ ଭିତରେ ସମସ୍ତେ ଏମତି ପିକନିକ୍ମାନ ଯାଏସନ୍ ବଣଭୋଜିମାନ କରି ଯାସନ୍ ଆର୍ ବିଭିନ୍ନ ଜାଗାମାନ୍କେ ବୁଲି ବିି ଯାଏସନ୍ ତ ବାହାରକୁ ଯଦି ବାହାର ଦେଶରୁ ବା ରାଜ୍ୟରୁ ଯଦି ବି ପର୍ଯ୍ୟଟକମାନେ ଆଉଛନ୍ ସେମାନେ ଯଦି ନଭେମ୍ବର୍ରୁ ମାର୍ଚ୍ଚ ମାସ ଭିତରେ ଆସିବେ ତ ସେମାନେ ଭଲ୍ସେ ବୁଲିବୁଲା ପାର୍ବେେ ଆର୍ ସେଟା ଭଲ୍ ହେବା